ହଁ ନିଶ୍ଚିତ ମୁଁ ବି ଭାବେ ଏବଂ ଖାଲି ମୁଁ ନୁହେଁ ସାରା ଓଡ଼ିଆ ମାଟିର ପୁଅମାନେ ଭାବନ୍ତି କି ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ଵ କରୁଛି କାରଣ ଯେହେତୁ ଆମେ ଓଡ଼ିଶାବାସୀ ଓଡ଼ିଶାରେ ବାସ କରୁଛୁ ତେଣୁ ଆମ ମାତୃଭାଷା

ଏବଂ ପୂର୍ବରୁ ମଧ୍ୟ କୁହାଯାଇଛି ମାତୃଭାଷା ବିନା ଅନ୍ୟ ଗତି ନାହିଁ ତେଣୁ କରି ଓଡ଼ିଆ ଭାଷା ଆମର ଗଣମାଧ୍ୟମ ମଧ୍ୟରେ ପ୍ରତିନିଧିତ୍ଵ କରୁଛି କାରଣ ଆମେ ଯୁଆଡ଼େ ଯିବା ଓଡ଼ିଶା ମଧ୍ୟରେ ସମସ୍ତେ ଆମେ ପରସ୍ପର ସହିତ ଓଡ଼ିଆରେ ହିଁ କଥା ହେଉ ଅଧିକାଂଶ ଶତକଡ଼ା ଲୋକ ସେମାନେ ଓଡ଼ିଶାରେ ରହି ଓଡ଼ିଆରେ ହିଁ କଥାବାର୍ତ୍ତା କରନ୍ତି ତେଣୁ କରି ଏହା ହେଉଛି ଗଣମାଧ୍ୟମ ଉପରେ ଓଡ଼ିଆ ଭାଷାର ପ୍ରତିନିଧିତ୍ଵ ଏବଂ ପ୍ରତ୍ୟେକ ଆମର ପ୍ରଥମରୁ ଆରମ୍ଭ କରି ଉପର ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ଶିକ୍ଷା ଉପରେ ପ୍ରତିନିଧି ନିଧିତ୍ଵ ରହିଛି କାରଣ ଆମେ ପଢ଼ୁଥିବା ପୁସ୍ତକ ଏବଂ ଆମେ କାର୍ଯ୍ୟ କରୁଥୁବା ପ୍ରତ୍ୟେକ କାଗଜ ପତ୍ରରେ ମଧ୍ୟ ଓଡ଼ିଆ ଭାଷାର ପ୍ରଚଳନ ରହିଛି ତେଣୁ କରି ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଓଡ଼ିଆ ଭାଷାର ପ୍ରତିନି ନିଧିତ୍ଵ ରହିଛି ବୋଲି ଆମେ କହିପାରିବା